ମୋର ପ୍ରିୟ ଖେଳ ହେଉଛି କ୍ରିକେଟ୍ କ୍ରିକେଟରେ ଆମେ ସାଧାରଣତଃ ଏଗାର ଜଣ ଟିମ୍ ରହିଥାଉ ଅନ୍ୟ ପାଖରେ ବି ଏଗାର ଜଣ ଟିମ୍ ରହିଥାନ୍ତି ଏଥି ମଧ୍ୟରେ ଆଉ ଜଣେ ୱଇକ୍ କିପର୍ ରହିଥାନ୍ତି ବ୍ୟାଟ୍ସମ୍ୟାନ୍ ଦୁଇଜଣ ଯେତେବେଳେ ବ୍ୟାଟ୍ କରନ୍ତି ବ୍ୟାଟ୍ସମ୍ୟାନ୍ ଦୁଇଜଣ ଯେତେବେଳେ କ୍ରିକେଟ୍ ଖେଳ ଷ୍ଟାର୍ଟ୍ ହୁଏ ତେବେ ଆମର ଯେଉଁ ଅମ୍ପେଆର୍ ଅଛନ୍ତି ସିଏ ଟସ୍ ପକାନ୍ତି ଟସ୍ ପକାଇବା ମଧ୍ୟରେ ଉଭୟ ଦଳ ଯିଏ ଯିଏ ଟସ୍ ଜିତନ୍ତି ସିଏ ଡିସିସନ୍ ନିଅନ୍ତି କି କିଏ ବାଟକୁ ମାନେ କିଏ ବ୍ୟାଟିଂ କରିବେ କିଏ ବୋଲିଙ୍ଗ୍ କରିବେ ତ ଯେଉଁମାନେ ଯିଏ ବ୍ୟାଟିଂ କରିବେ ସିଏ ଅନ୍ୟକୁ ପକ୍ଷରେ ଆର ଦଳ ଟା ସିଏ ବୋଲିଙ୍ଗ୍ କରିବେ ଯାହାଫଳରେ କି ବ୍ୟାଟିଂ ବୋଲିଙ୍ଗରେ ଯେହେତୁ ଆମର ହାତ ଏବଂ ଗୋଡ଼ ଦୁଇଟା ହେଇକି ଯେହେତୁ କାର୍ଯ୍ୟ କରେ ଆମ ଶରୀର ବହୁତ ସୁସ୍ଥ ଏବଂ ହେଲଦି ରୁହେ ଯାହାଫଳରେ କି ଆମର ଶାରୀରିକ କସରତ ବି ହେଇଯାଏ ଏବଂ କ୍ରିକେଟ୍ ଖେଳରେ ଯେହେତୁ ଅନ୍ୟପକ୍ଷରେ ବ୍ୟାଟ୍ସମ୍ୟାନ୍ ବଲକୁ ଜୋରରେ ମାରେ ତ ବଲଟା ଯେହେତୁ ଅଧିକ ବେଗରେ ଗତିକରେ ତ ବୋଲର୍ସ ଦଳ ଯେହେତୁ ଏଗାର ଜଣ ସେମାନେ ଫିଲଡିଂ କରୁଥିବେ ସେମାନେ ବଲକୁ ଧରିବା ପାଇଁ ଯାଆନ୍ତି ଏବଂ ବଲକୁ ପୁଣି ପକାନ୍ତି ବୋଲର ପାଖକୁ ପାଖକୁ ଯାଏ ଏବଂ ବୋଲିଂ ପୁଣି ଚାଲେ ତ ଯଦି କୌଣସି ବ୍ୟାଟ୍ସମ୍ୟାନ୍ ଆଉଟ୍ ବି ହେଇଯାନ୍ତି ତ ଅମ୍ପେଆର୍ ତାକୁ ଆଉଟ୍ ବୋଲି ଘୋଷଣା କରେ ଏବଂ ସେଇଆ କ୍ରିକେଟ୍ ଖେଳ ମୋତେ ବହୁତ ପସନ୍ଦ ଲାଗେ